ଅଙ୍ଗୁର ଗଛ୍ ଜଗାଲି ଟୋଟାଲ୍ ନି ହେଲା କଟକରୁ କଟକରୁ ଏକଚୁଆଲ ଆଣିଥିଲି ମଁ କେତେଟା ଛଅଟା ସୁପାରି ଗଛ୍ ହେଲା ସେ ଗଛ୍ କେ ତଲେ କୁଡ଼ି କରି ମ୍ୟାଡ଼ ଦେଇକରି ନୁନ ଦେଇକରି ଖଦ ଦେଇକରି ଜଗାଲି ଗୁଠେ ନେଇ ବଞ୍ଚିଲା ତାର୍ ପରେ ଆମର ଇନ ସେ ସିଅ ଗଜ ଆଣଲି ସେଇଟା ବି ନେଲା ତା'ପରେ ମୁଁ ଅନୁଭବ କଲୁ ଯେ ଇଟା ଉପକୂଳ ଏବଂ ଅଲଗା ଭିତରେ ବୋଧେ ବହୁତ ଫରକ ଅଛି ଯେନ୍ଟାକି ଆମର ପୂର୍ବ ଓଡ଼ିଶା ଏବଂ ପଶ୍ଚିମ ଓଡ଼ିଶା ଭିତରେ ଫରକର ଅର୍ଥ ହଉଛେ ସେ ଜାଗାରେ ସେ ଗଛ୍ ମାନେ ହଉଛେ କିନ୍ତୁ ଆମର ଇଆଡ଼େ ନି ହବାର୍ କାତିନି ଜଲବାୟୁୁର ପରିବର୍ତ୍ତନ ହେଉଛି ସେଇଟା ହେଉଛି ଦୋରସା ମାଟି ପୁଟଆ ମାଟି ଆମରି ମାଟି ନି ସେଇଟା ଭଲ ଯେନ୍ଟାକି ଘୁରିଆଗ ଗଛ୍ ହେବା ସେମେଲେକ ଗଛ୍ ହେବା ଆର୍ ସେନ ବରଜ ହେଉଛେ ଭଲ୍ ଭଲ୍ ଜିନିଷ ହେଉଛି